ହଁ ଦୀପକ କ'ଣ କରୁଛୁ ଭଲ ଅଛୁ ଆଉ ଏଗଜା ଏଗ୍ଜାମ୍ ସରିଲା ଆଉ ଏଗ୍ଜାମ୍ କେମତି ହେଇଛି ତୋର ଆଉ ଗୋଟେ କାମ କରେ ଏଗ୍ଜାମ୍ ସରଲା ଆଉ କେମତି ହେଇଛି ସବୁ ସଵଜେକ୍ଟ୍ ଠିକଠାକ୍ ହେଇଛି ନାଁ ମାର୍କ୍ କେତିକି କ'ଣ ଆସିବ ମାର୍କ୍ ଗ୍ରାମାର୍ କେମିତି ହେଇଛି ଇଂଗ୍ଲିଶ ଗ୍ରାମାର୍ କେତେ ମାର୍କର ଟୋଟାଲ୍ ଆଟେଣ୍ଡ୍ କରିଛୁ ସବୁଯାକ ଅଲ୍ ସଵଜେକ୍ଟରେ ନାଇଁ ହଁ ହଁ ହଁ ରାଜି ହେଇଯା

ଆଜି ତ ଏଗ୍ଜାମ୍ ସରିଲା ଗୋଟେ ଟେନ୍ସନ୍ ଗଲା ଆଉ ଗୋଟେ କାମ କରିବା ମୁଁ ଭାବୁଛି ବ୍ରହ୍ମପୁର ଯିବା ସିନେମା ଦେଖିବାକୁ ଯିବା ଆଉ ଗୋଟେ କାମ କରେ ତୁ ଯଦି ରେଡ଼ି ହେଇକିରି ଅଛୁ କାମ ଧାମ କିଛି ନାଇଁ ବେଲେ ଗୋଟେ କାମ କରେ ମୁଁ ଗୋଟେ ଟିକେଟ୍ ନହେଲେ ଟିକେଟ୍ ଫିକେଟ୍ କାଟି ଆଉ ଯିବାହାରି ନହେଲେ ସିନେମା ଆମେ ଦେଖିବା ବୁଲାବୁଲି କରିବା ସିଆଡ଼େ ଏଞ୍ଜୟ କରିକି ସବୁ ଆସିବା ଏଗ୍ଜାମ୍ ସରିଲା ଆଉ ହଁ ପରୀକ୍ଷା ସରିଲା ବଡ଼ ଟେନ୍ସନ୍ ଗୋଟେ ଗଲା ଆଉ କ'ଣ କରିବା ଯିବା ଯିବା ସିନେମା ଦେଖିବାକୁ ଯିବା ଏଥର ଯିବା ଆଉ ଘରେ ଫରେ ଘରେ ଗାଳି ଫାଳି କିଛି କରିବେନି ନା କାହାକୁ

ଏଗ୍ଜାମ୍ ତ ସରଲା ଏଗ୍ଜାମ୍ ପରୀକ୍ଷା କେଁନ୍ତି ହେବ କେଜାଣି କହି ହେବ ନାଇଁ ରେଜଲ୍ଟ୍ ବାହାରିଲେ ଏକା ଧରାପଡ଼ିବା ଆଉ କୋଶ୍ଚିନ୍ ଭଲ ଭଲ ଆସିଥିଲା ନାଁ ତୋର ଏବେ ସିନେମା କେଉଁ ସିନେମା ପଡ଼ିଥିବ ସେ ସିନେମା କେଉଁଟା ପଡ଼ିଥିବ ସେଇଟା ଟିକେଟ୍ କାଟିଲା ଧାରା ପଡ଼ିବ ଆଉ ତୋର ଏଗ୍ଜାମ୍ ଭଲ ହେଇଛି ନାଁ ତୋର ଆଜିର ଆଜି ତ ସରିଲା ପୁରା ସମୁଦାୟ ମୋର ହେଲେ ଭଲ ହେଇଛି ଆଉ ସେ ରେଜଲ୍ଟ୍ ବାହାରିଲେ ଏକା ଧରାପଡ଼ିବାରେ କ'ଣ କରିବା କହ ଯା ହେଉଛି ଏଗ ଏଗ୍ଜାମ୍ ଫେଗ୍ଜାମ୍ ଆଉ ତା'ହେଲେ ତା'ର ମାଇଣ୍ଡରେ ଲଗାଇଲେ ହଅନି ହଁ ଶୁଣ ତୁ ଗୋଟେ କାମ କର ମୁଁ ଟିକେଟ୍ ଫିକେଟ୍ କାଟୁଛି ହେଲା ତୁ ରେଡ଼ି ହେଇକିରି ଥାଆ ଟିକେଟ ଟା କାଟି ଦେଉଛି ତୋ ପାଖକୁ ପଠାଇ ଦେବି ହ୍ଵାଟସପରେ ଆଉ ତା'ପରେ ଯାଇକିରି ଦେଖିବାକୁ ଯିବାହାରି ହେଲା ବ୍ରହ୍ମପୁର ସିନେମା ହଲ୍ ହଁ ହଁ କାଟିଦେଲି ନାଁ ତା'ହେଲେ ତୋର କନଫର୍ମ୍ ନାଁ ସତମାନେ ତୋର କନଫର୍ମ୍ ତ ସତକଥା ହଉ ଠିକ ଅଛି ତୁ ରେଡ଼ି ହେଇ ଥାଆ ମୁଁ କାଟିକିରି ତୋ ପାଖକୁ ମେସେଜ୍ କରୁଛି ଆଉ ମୁଁ ରେଡ଼ି ହେଇକିରି ତୋତେ କଲ୍ କରିବି ହେଲା ଓକେ ହଉ ରଖୁଛି